ସାର୍ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ସାର୍ ଆପଣଙ୍କ ଏଜେନ୍ସିରୁ ସେଇ କ୍ୟାବ୍ଟା ମୋତେ ନେଇକି ଗୋଟେ ସ୍ଥାନରୁ ଆଉ ଗୋଟେ ପାଖ ସ୍ଥାନରେ ତା ସେଇ କ୍ୟାବ୍ଟା ମୋତେ ଛାଡ଼ି ଦେଇଥିଲା କିନ୍ତୁ ଯେଉଁ ଭଡ଼ାଟା ଲାଗିଥାଏ ବା ଯେଉଁ କ୍ୟାବ୍ରେ ଗଲେ ଯେତେ ସମୟରେ ଯେତେ ଟଙ୍କା ଲାଗିଥାଏ ତାହାକୁ ଏଇ ଡ୍ରାଇଭର୍ଟା ବଦଲାଇକି ସେଇ ଯେଉଁ ଟାଇମ୍ଟା ଅଛି ବା ସେ ଯେଉଁ ଟଙ୍କାଟା ଦରକାର ସେ ଟଙ୍କାକୁ ବଦଲାଇକି ସେ ଅଧିକ ଟଙ୍କା ମାଗୁଥିଲା ପାଖ ସ୍ଥାନ ବୋଲି ସେ ଦଶ୍ ଟଙ୍କା ସବୁ ଅଟୋ ନିଅନ୍ତି କିନ୍ତୁ ସିଏ ଚାଲିଶ୍ ଟଙ୍କା ନଥିଲା ତ ସେଥିପାଇଁ ମୁଁ ତାକୁ ଦେବା ପାଇଁ ମନା କଲି ସେ ତାକୁ ଦେବା ପାଇଁ ମନା କରିବାରୁ ସେ ମୋ ସହିତ ଗାଲିଗୋଲଜ କରୁଥିଲା ତ ମୁଁ ମୁଁ ଦଶ୍ ମୁଁ ପା ଦଶ୍ କିଲୋମିଟର୍ ମଧ୍ୟରେ ଯାତ୍ରା କରିଥିଲି ତ ଦଶ୍ କିଲୋମିଟର୍ ମଧ୍ୟରେ ଯାତ୍ରା କଲେ କୌଣସି ବସ୍ ଦଶ୍ ଟଙ୍କାରୁ ଅଧିକ ନିଅନ୍ତିନି ଏବଂ ଯେଉଁ ଅଟୋ ବି ଅଛି ତାହା ମଧ୍ୟ ତିରିଶ୍ ଟଙ୍କାରୁ ଅଧିକ ନିଅନ୍ତିନି କିନ୍ତୁ ଏ ଅଟୋବାଲା ମୋତେ ଚାଳିଶ୍ ଟଙ୍କା ମାଗୁଥିଲା ତ ସେଥିପାଇଁ ମୁଁ ତାକୁ ମନା କରିବାରୁ ସେ ମୋ ସହିତ ଗାଲିଗୁଲଜ କରୁଥିଲା ଏବଂ ଗାଲିଗୁଲଜ କରିବାରୁ ମୁଁ କିଛି ଭାବି ନପାରି ମୁଁ ଏଇ ଏଜେନ୍ସି ବା ଆପଣଙ୍କ ସ୍ଥାନକୁ ଆସିଛି ତ ସାର୍ ମୁଁ ଏବେ କ'ଣ କରିବି ଆପଣ ମୋତେ କୁହନ୍ତୁ ଏବଂ ଏହି ଅଭିଯୋଗକୁ ଗ୍ରହଣ କରନ୍ତୁ ସାର୍